ଆଜ୍ଞା ଆମର୍ ଯେନ୍ ଦ୍ୱିତୀୟ ଉତ୍ପାଦ ବୋଲୁଛୁଁ ଆଜ୍ଞା ତା'ର୍ ସାଙ୍ଗେ ଯେନ୍ ଆମର୍ ଯେନ୍ ନକାରାତ୍ମକ ଅନୁଭୂତି ଅଛେ ଆଜ୍ଞା ଆମେ ଯେନ୍ ଅନୁଭୂତି ପାଇଛୁଁ ଅନୁଭୂତିଟା ସେଟାକେ ଆମେ କାମେ ଲଗାମା ଯଦି ଆମେ କାମେ ଲଗାମା ଆଜ୍ଞା ବେଲେ ସେଟା କାମ୍କେ ଆଏବା ଆମେ ଆଗ୍କେ ବଢ଼ିପାର୍ମା ଆର୍ ଅସୁବିଧା ନାଇଁ ହୁଏ ତ ଆମର୍ ଯେନ୍ ଉତ୍ପାଦ ଗୁଡ଼ିକ ଅଛେ ସେ ଉତ୍ପାଦ ମାନ୍ଙ୍କର୍ନୁ ଆମେ ଯେନ୍ ଯେନ୍ ଅନୁଭୂତି ପାଇଛୁଁ ସବୁଥି ଆମେ କାମେ ଲଗାମା କାମେ ନାଇ ଲଗାଲେ ଆମର୍ ଆମର୍ କୌଣସି ପ୍ରକାରର୍ ଲାଭ୍ ନାଇଁ ହୁଏ ଲାଭ୍ ନାଇଁ ହୁଏ ଆମେ ଅନୁଭୂତି ପାଇକରି ଆମର୍ ଲାଭ୍ଟା କା'ଣା ହେବା ଆଜ୍ଞା ସେଥିର୍ଲାଗି ଆଜ୍ଞା ଆମର୍ ଅନୁଭୂତିକେ ଆମେ ଏକ୍ଦମ୍ ଯହକରି ଗୁର୍ଦୁକରି ଆମେ ସେ କାମେ ଲଗାମା ଉତ୍ପାଦ ସାଙ୍ଗେ ଲଗାମା ଆମର୍ ନକାରାତ୍ମକକେ ଆଗ୍କେ ବଢ଼ାମା ଆରୁ ଅନୁଭୂତିକେ ଆମେ କାମେ ଲଗାମା ବୋଲିକରି ମୁଇଁ କହୁଛେଁ ଆଜ୍ଞା ଆମେ କାମେ ଲଗାଲେ ଆମେ ଉନ୍ନତି କରିପାର୍ମା ଆଗ୍କେ ବଢ଼ିପାର୍ମା ଆମର୍ ସବୁ ପ୍ରକାରର୍ ଆଜ୍ଞା ସୁବିଧା ହେବା